ହଁ ମୁଁ ଗୁଟେ ପୁସ୍ତକ୍ ପଢ଼ିକିରି ପୁରା କାନ୍ଦି ପକେଇଥିଲି ଆର୍ ସେଟା ଡ଼କ୍ଟର ଭୀମ୍ରାଓ ଆମ୍ବେଦକର ବିଷୟରେ ଥିଲା ଡ଼କ୍ଟର ଭୀମ୍ରାଓଙ୍କ ଜୀବନୀ ବହିର୍ ନାଁ ତ ସେନ କା'ଣା ଥିଲା ଯେ ଥରେ ତାଙ୍କର୍ ଗୁରୁଜୀ ଯେତେବେଲେ ଅମ୍ବେଦକର ପାଠ୍ ପଢ଼ୁଥିଲେ ବିଦ୍ୟାଳୟ ନ ସେତେବେଲେ ତାଙ୍କର୍ ଗୁରୁଜୀ ପଚ୍ରେଇଛନ୍ ଯେ ଆମେ ଏନ୍ତା ଗୁଟେ ଜିନିଷ୍ର ନାଁ କହ ଯେନ୍ଟାକି ଆମେ ଦେଖିପାର୍ମା ଦେଖିପାରୁଛୁଁ କିମ୍ବା ଦେଖିପାରୁଛୁଁ କିନ୍ତୁ ଛିଁ ନାଇ ପାର୍ବାର୍ ଏନ୍ତା ଗୁଟେ ଜିନିଷ୍ର ନାଁ କହ ବୋଲି ସେ ବିଦ୍ୟାଳୟନେ ଯେତେବେଲେ ପଚ୍ରେଇଛନ୍ ଛୁଆର୍ କ୍ଲାସ୍ର ଛୁଆମାନେ କହିଛନ୍ ଯେ କିଏ କହିଛେ ସେ ହେ ସୂର୍ଯ୍ୟ କିଏ କହିଛେ ସେ ଯେନ୍ ଦୁରେ ହେନ ଅଛେ ଗଛ୍ କିଏ କହିଛେ ସେ ଯେନ୍ ଚନ୍ଦ୍ର ଇସବୁ କଥା ମାନେ କହିଛନ୍ ତା'ର୍ପରେ ବାବା ସାହେବ୍ଙ୍କୁ ଯେତେବେଲେ ପଚ୍ରା ହେଇଛେ ସେ କହିଛନ୍ ଯେ ହେ ଯେନ୍ ମାଠିଆଟା ହେନ ରଖାହେଇଛେ ହେ ମାଠିଆକେ ମୁଇଁ ଦେଖିପାରୁଛେଁ ମୁଇଁ କିନ୍ତୁ ଛିଁ ନାଇ ପାର୍ବାର୍ ବୋଲିକରି ସେ କହେଲେ କାରଣ ସେ ଯେତେବେଲେ ପାଠ୍ ପଢ଼ୁଥିଲେ ସେତେବେଲେ ସେ ମଠିଆନୁ ପାଏନ୍ ପି'ବାର୍ଟା ତାଙ୍କୁ ମନାଥିଲା ଯେହେତୁ ସେ ଅଛୁଆଁ ଜାଏତ୍ ଥିଲେ ଆଉ ସେ ମଠିଆନୁ ସେ ପାଏନ୍ ନାଇ ପିଇ ପାରୁଥାଇ ଯେତେବେଲେ ତାଙ୍କୁ ଶୋଷ୍ ଲାଗୁଥିଲା ଅନ୍ୟ ଛୁଆମାନେ ସେ ମଠିଆ କେ ମଠିଆନୁ ପାଏନ୍ ଢାଲିକିରି ତାଙ୍କୁ ପିଇବାକୁ ଦେଉଥିଲେ ତ ସେ କଥାଟା ସେ ତାଙ୍କୁ ସେ ବାଧିଥିଲା ସେ ପୁରା ସେନ କହିଥିଲେ ଯେ ବାକି ଯିଏ ଜାଣା ଦେଖ୍ଲେ ବି ଛିଁ'ଲେ ବି ସେଟା ମୋର୍ କିଛି ନାଇ ନ କିନ୍ତୁ ମୋର୍ ହିସାବେ ହେ ମଠିଆକେ ମୁଇଁ ଦେଖିପାରୁଛେଁ ଆର୍ ହେ ମଠିଆକେ ମୁଇଁ ଛିଁ ନାଇ ପାର୍ବାର୍ ବୋଲିକିରି ସେ କହେଲେ ତ ଇ କଥା ଶୁଣିକିରି ସେ କ୍ଲାସ୍ର ସବୁ ଛୁଆମାନେ ଆର୍ ଗୁରୁଜୀ ସ୍ତବ୍ଦ ହେଇକି ରହିଗଲେ ଆଉ ସେ କଥା ପଢ଼ିକିରି ମୁଇଁ ବି ପୁରା କାନ୍ଦି ପକାଲି ଯେ ଗୁଟେ ଛୋଟ୍ଟେ ଛୁଆ ଯିଏ ଯେନ୍ ଜିନିଷ୍କେ ସେ ଛିଁ ନାଇଁ ପାର୍ବାର୍ ସେତାକେ ସେ କେନ୍ତା ଲାଗିଥିବା ଯେନ କି ଯେନ୍ ଛୁଆମାନେ କି ସବୁ ଛୁଆମାନେ ସେ ତାକେ ଛିଁ ପାରୁଛନ୍ କିନ୍ତୁ ସେ ଗୁଟେ ଛୁଆ ସେ ଜିନିଷ୍କେ ଛିଁ ନାଇ ପାର୍ବାର୍ ବେଲେ ସେତାକେ ସେ କେତେ ତା'ର୍ ଦୁଃଖ୍ ଥିବା ତ ସେ ତା'ର୍ ଦୁଃଖକୁ ମୁଇଁ ଅନୁଭବ କରିକିରି କାନ୍ଦି ପକେଇଥିଲି ନ